ଏଗାର ଜାନୁଆରୀ ଉଣେଇଶ ଶହ ପଞ୍ଚାଅଶୀ ତେର ଫେବୃଆରୀ ଦୁଇ ହଜାର ବାଇଶି ଅଠର ନଭେମ୍ବର୍ ଦୁଇ ହଜାର୍ ଏଗାର ତେଇଶ ଅକ୍ଟୋବର୍ ଦୁଇ ହଜାର ତେଇଶ ବାର ଜୁଲାଇ ଦୁଇ ହଜାର ତେର